ମୋତେ ସାଧାରଣତଃ ଗୀତ ଗାଇବାକୁ ଭଲଲାଗେ ଗୀତ ଗୀତ ଗାଇବା ସମୟରେ ମୁଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାଏ ଯାହାକି ମୋ ମୋର ଗଳା ବସିଯାଇଥାଏ ଗଳାକୁ ମୁଁ ଭଲ କରିବା ପାଇଁ ଅଦା ବି ଅଦା ବି ଖାଇଥାଏ ଏବଂ ତାକୁ କାଢ଼ା କରିକି ବି ମୁଁ ତାକୁ ପିଇଥାଏ ଯାହା ମଧ୍ୟ କାଢ଼ାରେ ଥାଏ କ'ଣ ଆମର ତୁଳସୀ ମହୁ ଅଦା ଏମିତି ମିକ୍ସ ଏମିତି ମିଶ୍ରଣ ହୋଇକି ରହିଥାଏ ଏହା ପିଇବା ଦ୍ଵାରା ମୋ ଗଳା ଗଳାର ଭଲ ସ୍ଵର ବାହାରେ ଆଉ ଏବଂ ତାପରେ ଆମର ମୁଁ ସାଧାରଣତଃ ଖଟା ଜିନିଷ ଠାରୁ ଦୁରେଇ ରୁହେ ଖଟା ଖଟା ଖାଇବା ଦ୍ଵାରା ମୋର ଗଳା ସମ୍ପୂର୍ଣ୍ଣ ବସି ଯାଇଥାଏ ଏବଂ ଆଉ ଗୋଟିଏ ଜିନିଷ ହେଉଛି ସାଧାରଣତଃ ଥଣ୍ଡା ପିଇବାକୁ ମୁଁ ଥଣ୍ଡା ପିଇବାକୁ ମୁଁ ଦୁରେଇ ରୁହେ ଥଣ୍ଡା ପିଇବା ଦ୍ୱାରା ଗଳାର ଗଳା ସମ୍ପୂର୍ଣ୍ଣ ଖରାପ ହୋଇଯାଇଥାଏ ଏବଂ ଏହି ଏହି ଜିନିଷ ମୁଁ ମୋର କଣ୍ଠର ଥକାପଣାକୁ ଇଏ କରିବା ମାନେ ଦୁରେଇବା ପାଇଁକା ପ୍ରୟୋଜନ କରେ ଆଉ